ମୋ ମତରେ ଓଡ଼ିଆ ଭାଷା ଓ ହିନ୍ଦୀ ଭାଷା ମଧ୍ୟରେ ତୁଳନା କରାଯାଇ ପାରିବ ନାହିଁ ହିନ୍ଦୀ ହେଉଛି ଆମ ରାଷ୍ଟ୍ର ଭାଷା ଓଡ଼ିଆ ହେଉଛି ଆମ ଓଡ଼ିଶାର ଆମ ରାଜ୍ୟର ଭାଷା ତେଣୁ ଆମ ରାଜ୍ୟ ଛଡ଼ା ଅନ୍ୟ ରାଜ୍ୟକୁ ଗଲେ ଆମେ ସେମାନଙ୍କୁ ହିନ୍ଦୀ ଭାଷାରେ କଥାବାର୍ତ୍ତା କରିପାରୁ ଯାଦ୍ୱାରା ସେମାନେ ଆମର ଭାଷା ବୁଝି ପାରନ୍ତି କିନ୍ତୁ ଆମ ଓଡ଼ିଶାରେ କେବଳ ମଧୁର ଭାଷା ମିଠା ଭାଷା ହେଉଛି ଓଡ଼ିଆ ଯେଉଁଥିରେ କି ଓଡ଼ିଆ ଲୋକମାନେ କେବଳ ଓଡ଼ିଆ ଭାଷାରେ ହିଁ କଥାବାର୍ତ୍ତା କରନ୍ତି ତେଣୁ ମୋ ମତରେ ଓଡ଼ିଆ ସହିତ ହିନ୍ଦୀର ସମକକ୍ଷ ବା ସମତୁଳନୀୟ ହୋଇପାରିବ ନାହିଁ